ଭାଇ ଆପଣ କେଉଁଠି ଅଛନ୍ତି ମୁଁ ଆପଣଙ୍କୁ ଦୁଇଘଣ୍ଟା ତଳୁ ଫୋନ୍ କରିଥିଲି ଆପଣ ଟିକିଏ ଶୀଘ୍ର ଗାଡ଼ି ନେଇ ଆସିଥିଲେ ମୁଁ ମେଡ଼ିକାଲ୍ କେସ୍ରେ ଗୋଟେ ଯାଇଥାନ୍ତି ସେଇଠି ଅପେକ୍ଷା କରିଛନ୍ତି ମୋର ପେସେଣ୍ଟ୍ ଆପଣ ଟିକିଏ ଶୀଘ୍ର ଦୟାକରି ଆସିବେ କି ମୋର ବହୁତ ବିଳମ୍ବ ହେଉଛି ଆପଣଙ୍କୁ ଦୁଇଘଣ୍ଟା ପୂର୍ବରୁ ଫୋନ୍ କରିଥିଲି ଆପଣ କହିଥିଲେ ଠିକ୍ ଟାଇମ୍ରେ ଆସି ପହଞ୍ଚିବେ ବୋଲି କିନ୍ତୁ ଆପଣ ବହୁତ ଲେଟ୍ ବହୁତ ସମୟ ଧରି ଅପେକ୍ଷା କଲେଣି ଟି ମୋତେ ଆପଣ ଫୋନ୍ କରି ଫୋନ୍ କଲେ ଆପଣଙ୍କୁ ଫୋନ୍ ଉଠାଉନାହାନ୍ତି କି କଲ୍ ବ୍ୟାକ୍ ବି କରୁନାହାନ୍ତି ଆପଣ ଏବେ କେଉଁଠି ଅଛନ୍ତି କେତେ ସମୟ ଲାଗିବ ଆପଣଙ୍କୁ ଆସି ପହଞ୍ଚିବାକୁ ଏଠି କୁହନ୍ତୁ ନହେଲେ ମୁଁ ଅଲଗା କିଛି ବ୍ୟବସ୍ଥା କରିବି ଆପଣ ଟିକିଏ ଦୟାକରି ମୋତେ ଆପଣଙ୍କୁ କେତେ ସମୟ ଲାଗିବ ଆପଣ କହିଲେ ମୁଁ ସେଇ ଅନୁସାରେ ମୋର ବ୍ୟବସ୍ଥା କରିବି ଦୟାକରି ଆପଣ ଟିକିଏ ଶୀଘ୍ର ଆସିବାକୁ ଚେଷ୍ଟା କରନ୍ତୁ ବହୁତ ବିଳମ୍ବ ହେଲାଣି ମୋର ସେପଟେ ଆପଣ ଶୀଘ୍ର ଟିକିଏ ଆସନ୍ତୁ ମୁଁ ଆଉ ବେଶୀ ସମୟ ଅପେକ୍ଷା କରିପାରିବିନି ଦୟାକରି ଆପଣ ଟିକିଏ ଶୀଘ୍ର ଆସି ପହଞ୍ଚିବାକୁ ଚେଷ୍ଟା କରନ୍ତୁ ନହେଲେ ଆପଣ ଆସିପାରିବେ କି ନାଇଁ ସେଇଟା ଟିକିଏ ମୋତେ କନଫର୍ମ ହେଇ ଜଣେଇ ଦିଅନ୍ତୁ